ଆମେ ସଭିଏଁ ଜାଣୁଛେ କି ଆମ ଶରୀର ପାଇଁ ମାନସିକ ସୁସ୍ଥତା ଏବଂ ଶାରୀରିକ ସୁସ୍ଥତା କେତେ ଜରୁରୀକାଳିନ ଅଟେ ସେଥିପାଇଁ ଆମକୁ ଯୋଗ ବ୍ୟାୟାମ ଏ ସବୁ କରିବାକୁ ପଡ଼ିଥିବା ପଡ଼ିଥାଏ ଆମେ ପ୍ରତିଦିନ ସକାଳୁ ଉଠି ଯୋଗ ବ୍ୟାୟାମ କରିବା ଆବଶ୍ୟକ କିନ୍ତୁ ଆମେ କରୁନାହେଁ ଆମେ ଆମର ବଡ଼ ଲୋକମାନେ କୁହନ୍ତିକି ଯୋଗ ଓ ବ୍ୟାୟାମ ଯିଏ ଡ଼େଲି କରେ ତା'ର ଶରୀରର ରୋଗ ପ୍ରତିରୋଧ ଦୂରେଇଛି ଟାକୁ ରୋଗ ହୁଏ ନାହିଁ ଆମେ ଆଜିକା ଦୁନିଆରେ ଆମେ ଫୋନ୍ ପ୍ରତି ଏତେ ଇଏ ହେଇଗଲେଣି ଯେ ଆମେ ଗୋଟେ ବି ସମୟ ଯୋଗ ଆମ ଶରୀର ପାଇଁ ଆମେ ଦେଉନାହେଁ ବହୁତ ସାରା ବାହାର ର ଖାଦ୍ୟ ଖାଉଛେ ଆମେ ଏକ୍ସର୍ସାଇଜ୍ କରୁନେ ଆମେ ଯେହେତୁ ଆମ ଦେହ ଆମର ଦେହ ଓ ମାନସିକର ମାନସିକ ଖରାପ ହେଉଛି ସେଥିପାଇଁ ତାହାକୁ ଆମେ ସୁ ରଖିବାପାଇଁ ଭଲଭାବରେ ଯୋଗ କରିବା ନିହାତି ଆବଶ୍ୟକ ମୋର ମତ ଯେ ପ୍ରତ୍ୟେକ ବ୍ୟକ୍ତି ସକାଳୁ ଉଠି ନିତ ପନ୍ଦର ମିନିଟ୍ କମ୍ ସେ କମ୍ ଯୋଗ କରିବା ଆବଶ୍ୟକ ସଂନ୍ଧ୍ୟାବେଳେ ପନ୍ଦର ମିନିଟ୍ ଯୋଗ କରିବା ଆବଶ୍ୟକ କାରଣ ତମ ଦେହ ସୁସ୍ଥ ରହିଲେ ମନ ସୁସ୍ଥ ରହିଲେ ତମେ ଜୀବନରେ ସବୁକିଛି କରିପାରିବ ମନ ଓ ଦେହ ସୁସ୍ଥ ଏପରି ରହିପାରିବ କି ଯୋଗ ଏବଂ ବ୍ୟାୟାମ ନିତିଦିନ କରିବା ଆବଶ୍ୟକ